ହ୍ୟାଲୋ କାଲା ରେଷ୍ଟୁରାଣ୍ଟ ଆଜ୍ଞା ନମସ୍କାର ମୁଁ ଦହ୍ୟାରୁ ସାବିତ୍ରୀ ପ୍ରଧାନ କହୁଛି ଗତକାଲି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଗୋଟିଏ ମିଲ୍ ଅର୍ଡ଼ର କରିଥିଲି ସେ ମିଲ୍ ଭିତରେ ଭାତ ଡାଲି ତରକାରୀ ମାଂସ ପନିର ପାମ୍ପଡ଼ ସାଲାଡ଼ ଏଗୁଡ଼ିକ ଥିଲା ମୁଁ ବର୍ତ୍ତମାନ ଡାଲିକୁ ବାଦ ଦେବାକୁ ଚାହୁଁଛି ମୁଁ ମଧ୍ୟ ଏସବୁର ପଇସା ଦେଇ ଦେଇଛି ଆମ ପାଖରେ ଗୋଟିଏ ଭୋଜି ହୋଇଥିଲା ସେ ଭୋଜିକୁ କିଛି କିଛି ଡାଲି ଆମ ଘରକୁ ଆସିଛି ତେଣୁ ଡାଲିଟାକୁ ଦୟାକରି ପଠାନ୍ତୁ ନାହିଁ ଆଜ୍ଞା ରହୁଛି